ହ୍ୟାଲୋ ମୁଁ ଫ୍ଲିପକାର୍ଟରୁ ଲ୍ୟାପଟପ୍ ମଗାଇ ଥିଲି ବହୁତ ଭଲ ପଡ଼ିଲା ଆଉ ଲ୍ୟାପଟପ୍ର ଦାମ ଜାଣିକିରି ମୋତେ ବହୁତ ଖୁସି ଲାଗିଲା ଲ୍ୟାପଟପ୍ ବହୁତ ଇଏ ହେଲା ମୋର ଯାହା ଦରକାର ବି ମୁଁ ଫ୍ଲିପକାର୍ଟରୁ ମଗାଇବି ଆଉ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣଉଛି ଆଉ ଫ୍ଲିପକାର୍ଟ ଦ୍ୱାରା ମୋତେ ଯାହା ଯାହା ଜିନିଷ ଦରକାର ବି ମଗାଇବି ଆଉ ମୋ ପୁଅ ପାଇଁ ତ ଲ୍ୟାପଟପ୍ ମଗାଇ ଥିଲି ପୁଅର ସବୁ ଇଏ ହେଲା ଲ୍ୟାପଟପ୍ର ଯାହା ଯାହା ଜିନିଷ ସବୁ ଭଲ ପଡ଼ିଲା ଦାମ୍ ବି ଭଲ ଥିଲା ମୋ ପୁଅ ପାଇଁ ତ ଲ୍ୟାପଟପ୍ ମଗାଇଲି ମୋ ପୁଅ ଝିଅ ଛୋଟ ଅଛି ଝିଅ ବଡ଼ ହେଲା ପରେ ଝିଅ ପାଇଁ ବି ଲ୍ୟାପଟପ୍ ମଗାଇବି ଲ୍ୟାପଟପ୍ ଆମକୁ ଦରକାର ଫ୍ଲିପକାର୍ଟର ଜିନିଷ ଗୁଡ଼ାକ ଆମୁକୁ ବହୁତ ଭଲ ଲାଗେ ସେଥିପାଇଁ ଫ୍ଲିପକାର୍ଟରୁ ହିଁ ଅନ୍ଲାଇନ୍ରେ ଯାହା ଦରକାର ଆମେ ମଗାଇବୁ ଆପଣ ଆପଣଙ୍କୁ ଧନ୍ୟବାଦ ଜଣଉଛି ଆପଣ ଯାହା ଯାହା ଲେ ଇଏ ଫ୍ଲିପକାର୍ଟରେ ଇଏ କରୁଛନ୍ତି ଆମକୁ ବହୁତ ଖୁସି ଲାଗୁଛି ଆମକୁ ଦରକାର ଜିନିଷ ଯାହା ଫ୍ଲିପକାର୍ଟରେ ଅନ୍ଲାଇନ୍ରେ ଆମେ ମଗାଇ ପାରିବୁ ଆପଣଙ୍କ ଦ୍ୱାରା ଫ୍ଲିପକାର୍ଟ ଦ୍ୱାରା ଆମେ ସବୁ ଯାହା ଯାହା ଦରକାର ଆମେ ମଗଉଛୁ ଆମକୁ ଖୁସି ଲାଗୁଛି ପିଲାମାନେ ବି ଖୁସି ହଉଛନ୍ତି ସେଥିପାଇଁ ଆମକୁ ଅନ୍ଲାଇନ୍ରେ ଫ୍ଲିପକାର୍ଟରୁ ଯାହା ଯାହା ଦରକାର ଆମ ଝିଅ ଏବେ ଛୋଟ ଅଛି ବଡ଼ ହେଲା ପରେ ଆମେ ଆଉ ଥରେ ମଗାଇବୁ ଫ୍ଲିପକାର୍ଟରୁ ମଗାଇଲା ପରେ ଆପଣ ଯାହା ଖୁସି ହେବେ ଆମ ଇଏରେ ଆପଣଙ୍କୁ ଧନ୍ୟବାଦ ଜଣଉଛି ସେଥିପାଇଁ ଆପଣ ଇଏ କରନ୍ତୁ